ହଁ ହ୍ୟାଲୋ ତୁମେ ଫୁଡ଼ିରୁ କଥା ହେଉଛ ହଁ ହଁ ଫୁଡ଼ିର ଡ଼େଲିଭରି ପିଲା ଆଚ୍ଛା ହଉ ତୁମର କରାଟ କଲିଜା କଷା ମିଳିବ ନା ହଁ ହଁ ଟିକେ ବାପା କମ୍ ମସଲା ମସଲି ପକେଇ କମ୍ ତେଲ ମସଲା ଦେଇ ଦୁଇ ପ୍ଳେଟ୍ କରାଟ କଲିଜା କଷା ଆଉ ଆଠଟା ତନ୍ଦୁର୍ ରୁଟି ପଠାଇବ ଟିକିଏ ବାପା ଜଲ୍ଦି ପଠାଅ